ମୁଁ ପ୍ରସ୍ତୁତ ବା ତିଆରି କରିଥିବା କିଛି ଜଳଖିଆ ହେଲା ଯେପରିକି ପୁରି ଉପମା ଇଟିଲି ସାମ୍ବର ଚଟଣି ଏବଂ ଘୁଗୁନି ଏହା ବ୍ୟତିତ ମୁଁ ଚାଓମିନ ପାସ୍ତା ଓ ମ୍ୟାଗି ପ୍ରସ୍ତୁତ କରିବାକୁ ପସନ୍ଦ କରିଥାଏ ଏସବୁ ପ୍ରସ୍ତୁତ କରିବାପାଇଁ ପ୍ରଥମେ ଆମକୁ ମ୍ୟାଗି ଚାଓମିନ ବା ପାସ୍ତାକୁ ଗରମ ପାଣିରେ ଫୁଟାଇ ତାହାକୁ ଛାଣି ଅଲଗା କରାଯାଇଥାଏ ଏବଂ ଏକ ଖାଲି କଢ଼େଇରେ କିଛି ତେଲ ଓ ପିଆଜ ଫୁଟାଇ ସେଥିରେ ବିଭିନ୍ନ ପ୍ରକାର ମସଲା ଗୁଣ୍ଡ ଓ କିଛି ମାତ୍ରାରେ ପରିବା ପକାଇ ତାକୁ ଅଳ୍ପ ସମୟ ପାଇଁ ଭଜା ଯାଇଥାଏ ତାପରେ ଆମେ ଛାଣି ରଖିଥିବା ଚାଓମିନ ପାସ୍ତା ବା ମ୍ୟାଗିକୁ ଆମେ ପକାଇଥାଉ ଏହାପରେ ଆମେ ଏଥିରେ ବିଭିନ୍ନ ପ୍ରକାରର ଶସ୍ ଏବଂ ମସଲା ଓ ସ୍ୱାଦ ଅନୁସାରେ ଲୁଣ ପକାଇଥାଉ ଏବଂ ଏହାକୁ କିଛି ସମୟ ଗରମ କରିବାପରେ ଏହି ରେସିପି ବା ଖାଦ୍ୟଟି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଥାଏ ସେପରି ସୁଜି ବା ଉପମା ତିଆରି କରିବାପାଇଁ ଆମେ ପ୍ରଥମେ ଖାଲି କଢ଼େଇରେ ତାହାକୁ ଭାଜିଥାଉ ଏବଂ ତାହାକୁ କଢ଼େଇରୁ ବାହାର କରି କଢ଼େଇରେ କିଛି ତେଲ ଓ ଫୁଟଣ ପକାଇ ସେଥିରେ ଆମେ କିଛି ମାତ୍ରାରେ ପାରିବ ପକେଇଥାଉ ଏବଂ ତା ଦେହେରେ ଆମେ କିଛି ପାଣି ଢାଳି ସେହି ପରିବାକୁ ସିଝିବାକୁ ଛାଡ଼ି ଦେଇଥାଉ ଏହାପରେ ଆମେ ଭାଜିକି ରଖିଥିବା ସୁଜିକୁ ସେଇ ଗରମ ପାଣିରେ ପକାଉ ଏବଂ ଫୁଟିବା ପାଇଁ ଛାଡ଼ି ଦେଇଥାଉ ଯାହାଦ୍ୱାରା କି କିଛି ସମୟ ଫୁଟିବା ପରେ ଆମର ଉପମା ପ୍ରସ୍ତୁତ ହୋଇଯାଇଥାଏ ଏହିପରି ମୁଁ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରିଥାଏ ଏବଂ ଲୋକମାନଙ୍କୁ ତାହା ଖାଇବାକୁ ମଧ୍ୟ ଦେଇଥାଏ